ହଁ ଆମ ବଗିଚା ନ ଛୋଟ୍ ଦିନୁ କାମ୍ କରୁଛୁଁ ବଗିଚାକେ ଆମେ ବହୁତ୍ ଯତନ୍ କରି ରଖୁଛୁଁ ବଗିଚାର୍ ଚାରିଆଢ଼େ ଗୁରେନ୍ ଦେଇଛୁଁ ଯେ ଇଆଡ଼ୁ ସିଆଡ଼ୁ ଅନାବନା ଘାସ୍ ପତର୍ ନାଇଁହେବା ଘାସ୍ ପତର୍ ହେଲେ ସଫା କରି ଦଉଛୁଁ ଆଉ ଆମର୍ ବଗିଚାର୍ କାମ୍ ଛୋଟ୍ ଦିନୁ କରୁଛୁଁ ଯେ ସବ୍ କରୁଛୁଁ ସେନ ଗଞ୍ଜା ଫୁଲ୍ ଲଗେଇଛୁଁ ମଲ୍ଲୀ ଫୁଲ୍ ଲଗେଇଛୁଁ ଗୁଲାପ୍ ଫୁଲ ଲଢେଇଛୁଁ ସେବତୀଫୁଲ ଲଗେଇଛୁଁ ଆଉ ସବୁ ଫୁଲର୍ ଚାରିଆଡ଼େ ମାଏଟ୍ ଦେଇ ଦେଇ କରି ଆମେ ବହୁତ ଯତନ୍ କରୁଛୁଁ ଆଉ ଫୁଲଗଜ୍କେ ବହୁତ୍ ସୁନ୍ଦର୍ କରି ଲଗେଇଛୁଁ ଆମର୍ ଧପ୍ ମନ୍ଦାର୍ ଅଛେ ଲାଲ୍ ମନ୍ଦାର୍ ଅଛେ ଆଉ ଗୁଲାପ୍ ଅଛେ ଦୁଇ ତିନ୍ ପ୍ରକାର୍ ର ଆଉ ଗୁଲାପ୍ ଫୁଲ୍ ତ ବହୁତ୍ ବଡ଼ ବଡ଼ ହଉଛେ ଆଉ ସେବତୀ ଫୁଲ୍ ଲଗେଇଛୁଁ ସେବତୀ ଫୁଲକେ ବି ବହୁତ୍ ଯତନ୍ କରସୁଁ ମୁଇଁ ବହୁତ୍ ଦିନୁ ମୋର୍ ବଗିଚାର୍ କାମ୍ କରୁଛେଁ ଆଉ ମୁଇଁ ବଗିଚା ବିଷୟନେଁ ସବୁ ଜାନିଛେଁ ବଗିଚାକେ ସଜଉଛେଁ ଆଉ ବଗିଚାକେ ଦେଖବାରକେ ବହୁତ୍ ମୋର୍ ସାଙ୍ଗ୍ମାନେ ଆଏସନ୍ ଆଉ ଦେଖସନ୍ ଆଉ ବହୁତ୍ ସୁନ୍ଦର୍ କରି ସଜେଇଛ ବୋଲସନ୍ ଆଉ କହେସନ୍ ଆଉ ଫୁଲ୍ ଗୁଟେ ଗୁଟେ ନେଇକରି ଯାଏସନ୍